ହଁ କିଏ ଦୋକାନଦାର କହୁଛନ୍ତି କି ମୁଁ ମାଂସ ଦୋକାନଦାର କହୁଛନ୍ତି କି ମାଂସର ମୁଁ ମାଂସ ହଁ ମୁଁ ମାଂସ ନେବି ମୋତେ ମୋତେ ପାଞ୍ଚ କିଲୋ ଦରକାର କେମିତି ଅଛି ତୁମ ମାଂସ କେତେ ଆଜିର କି ଆଉ କେତେ ଦିନର ମାଂସ ଏବେ ଆସିବି କି ହେଲେ ତ ତୁମେ କାଟି ରଖ ଯେମିତି ଭଲ ମାଂସ କି ନା ଦେଖ ଆଗେ କେମିତି କେତେ ଭଲ ତ ପୁରା ମାଂସ ହଁ ମୁଁ ବାହା ମୁଁ ଆମ ଆମ ଏଠି ବାହାଘର ଅଛି ନା ସେଥିପାଇଁ ଏ ମାଂସ ଦରକାର ପାଞ୍ଚ କିଲୋ କେତେ କିଲୋ କେତେ କିଲୋ କେତେ ପାଞ୍ଚଶହ ଟଙ୍କା କିଲୋ ହଉ ଠିକ୍ ଅଛି ପାଞ୍ଚ କିଲୋ ନେବି ମୁଁ ନହେଲେ ଆଉ ପାଞ୍ଚ କିଲୋ ଯଦି ନ ହୁଏ ତ ଦଶ କିଲୋ ଦେଇଦିଅ ଠିକ୍ ଅଛି ଆଉ ମାଂସ କେମିତି କିଏ ନେଇ ନେଇ ଆସିବ ମୁଁ ତ ଯାଇ ପାରିବିନି ନାଇଁ ମାଂସ ନେବା ପାଇଁ କିଏ ନେଇଆସିବ ତୁମ ସେଥିରେ ଲୋକ ଅଛି ନା ସେଇଠି ହଁ ହଁ ଠିକ୍ ଅଛି ହଁ ହଁ କୁହ ଡେଲିଭରୀ ବଏ କୁହ ହଁ ମୋତେ ମାଂସ ଚାହିଁହେ ମୋତେ ମାଂସ ଦରକାର ପାଞ୍ଚ କିଲୋ ଭଲ ମାଂସ ପୁରା ତାଜା ଦରକାର ଖରାପ ହେଲେ ହେବ ନାହିଁ ଖରାପ ହେଲେ ଖରାପ ହେଲେ ପଇସା ଦେବି ନାହିଁ ମୁଁ କେମିତି ଦେଖିବି ଅର୍ଡ଼ର୍ କରି ତ ନେଇ ଆସିବନା ମୁଁ କେମିତି ଦେଖିବି ତା'ପରେ ଅର୍ଡ଼ର୍ କରିଲେ ରିଟର୍ଣ୍ଣ କରିଦେବି ଖରାପ ହେଲେ ରିଟର୍ଣ୍ଣ କରିଦେବି ନା